ଆମ ଓଡ଼ିଆ ଭାଷାଟି ଉଣେଇଶହ ଛତିଶ ମସିହାରେ ଏହା ସରକାରଙ୍କ ଦ୍ୱାରା ଆଦୃତ ହୋଇଥିଲା ଆଉ ଏହି ଯେଉଁ ଓଡ଼ିଆ ଭାଷା ବିଭିନ୍ନ ସମୟରେ ଅନ୍ୟ ଭାଷା ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଛି ଓଡ଼ିଆ ଭାଷା ଏତେ ବେଶି ପ୍ରାଚୀନ ନହେଲେ ମଧ୍ୟ ଓଡ଼ିଆ ଭାଷାର ଯେଉଁ ଲେଖକ ଓଡ଼ିଆ ଭାଷାର ବିଭିନ୍ନ ଯେଉଁ ଲେଖକ ଅଛନ୍ତି ସେମାନେ ଓଡ଼ିଆ ଭାଷାକୁ ଦୃଢ଼ କରିବା ପାଇଁ ବିଭିନ୍ନ ସମୟରେ ଚେଷ୍ଟା ଜାରି କରିଛନ୍ତି ତଥାପି ଓଡ଼ିଆ ଭାଷା ସଂସ୍କୁତ ଭାଷା ଏବଂ ବଙ୍ଗାଳୀ ଭାଷା ଦ୍ୱାରା ମଧ୍ୟ କେତେକାଂଶରେ ପ୍ରଭାବିତ ହୋଇଛି ଏଇ ଯେଉଁ ଓଡ଼ିଆ ଭାଷାର ଓଡ଼ିଆ ଭାଷା କହିବା ବଙ୍ଗାଳୀ ଭାଷାର କହିବା ସହିତ କେତେକ ସାମଞ୍ଜସ୍ୟ ମଧ୍ୟ ରହିଛି ଆଉ କେତେ ଗୁଡ଼େ ବଙ୍ଗାଳୀ ବଙ୍ଗ ବଙ୍ଗ ବଙ୍ଗାଳୀ ବଙ୍ଗାଳୀ ଲୋକମାନେ ମଧ୍ୟ ଓଡ଼ିଆ ଭାଷାକୁ ବୁଝିପାରନ୍ତି ଏବଂ ଓଡ଼ିଆ ଭାଷାର ଲୋକମାନେ ମଧ୍ୟ ବଙ୍ଗାଳୀ ଭାଷାକୁ ବୁଝିପାରନ୍ତି କିନ୍ତୁ ଓଡ଼ିଆର ଲେଖା ଶୈଳୀ ଆଉ ବଙ୍ଗଳାର ଲେଖା ଶୈଳୀ ଟିକିଏ ଭିନ୍ନ ଅଛି ଓଡ଼ିଆ ଭାଷାକୁ ବଙ୍ଗ ପରସ୍ପର ଭିତରେ ବୁଝିହେଲେ ମଧ୍ୟ କିନ୍ତୁ ଲେଖିପାରିବା କଷ୍ଟକର ହୋଇପାରେ କିନ୍ତୁ କହିବାଟା ବେଶି କଷ୍ଟକର ନୁହେଁ ବିଭିନ୍ନ ସମୟରେ ଦେଖିଥାଏ ଓଡ଼ିଆ ଭାଷାଟି ସଂସ୍କୃତ ଭାଷା ସହିତ ମଧ୍ୟ କିଛି ସାମଞ୍ଜସ୍ୟ ରହିଛି ସଂସ୍କୃତ ଭାଷା ଯେଉଁମାନେ କୁହନ୍ତି ସେମାନେ ଓଡ଼ିଆ ଭାଷାକୁ ମଧ୍ୟ କେତେକାଂଶରେ ଅନୁସରଣ କରିଥାନ୍ତି ଆଉ ଓଡ଼ିଆ ଭାଷାର ଲେଖକମାନେ ମଧ୍ୟ ସଂସ୍କୃତ ଭାଷାକୁ କେତେକାଅଂଶରେ ଅନୁସରଣ କରିଥାନ୍ତି ସେହିପରି ଇଂରାଜୀ ଭାଷାକୁ ଯଦି ଦେଖିବା ଇଂରାଜୀ ଭାଷାର ପ୍ରଭାବ ମଧ୍ୟ ଓଡ଼ିଆ ଭାଷା ଉପରେ କେତେକାଂଶରେ ପଡ଼ିଛି କାରଣ ଯେଉଁମାନେ ଇଂରାଜୀ କୁହନ୍ତି ଆଉ ସେମାନେ ଓଡ଼ିଆ ଭାଷାର ବିଭିନ୍ନ ଶବ୍ଦ ବାକ୍ୟ ମଧ୍ୟ ସେମାନେ କହିବା ପାଇଁ ଚେଷ୍ଟା ଜାରି କରନ୍ତି